ଆମ ଅଞ୍ଚଳରେ ସରକାରଙ୍କ ଦ୍ୱାରା ନିଯୁକ୍ତି କରାଯାଇଥିବା ଯୋଜନା ଗୁଡ଼ିକ ମଧ୍ୟରେ ଲୋକମାନେ ନିଯୁକ୍ତି ଅଛନ୍ତି କିନ୍ତୁ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି କାରଣ ଆମ ଅଞ୍ଚଳ ହେଉଛି ଗୋଟେ କୃଷି ପ୍ରଧାନ ଅଞ୍ଚଳ ଲୋକମାନେ ପ୍ରାୟତଃ ମୁଗ ବିରି ବାଜରା ଗହମ ଚାଷ କରି ନିଜର ଜୀବନ ଯାପାନ ଚଳାଇ ଥାଆନ୍ତି ଏବଂ